ପାଣି ହେଉଛି ସବୁକିଛି ବିବାହ କାର୍ଯ୍ୟରେ ପାଣିର ମହତ୍ତ୍ଵ ହେଉଛି ଅଧିକ କାରଣ ପାଣି ନଥିଲେ ଦୁନିଆରେ ଯେମିତି ପାଣି ବିନା ଜୀବନ ଅନ୍ଧାର ସେହିପରି ପାଣି ହେଉଛି ମହତ୍ତ୍ଵ ଯେକୌଣସି ବି ଜିନିଷ ହଉ ପାଣି ନଥିଲେ କୌଣସି ନାହିଁ ବିବାହ କାର୍ଯ୍ୟରେ ପାଣିର ହେଉଛି ମେନ ବିବାହ କାର୍ଯ୍ୟରେ ରୋଷେଇର ରୋଷେଇ ରୋଷେଇର ମହତ୍ତ୍ଵ କାରଣ ହେଉଛି ପାଣି ବିନା ପାଣିରେ ରୋଷେଇ ହେଇପାରିବନି କି କୌଣସି କାର୍ଯ୍ୟ ବି ହେଇପାରିବନି ପାଣିର ବ୍ୟବସ୍ଥା ପାଇଁ ମୁଁ ଟ୍ୟାଙ୍କର ବନ୍ଦୋବସ୍ତ କରିପାରିବି ନାହିଁ ତ ଯଦି ପାଖରେ କେଉଁ କୂଅ ଅଛି ତାହେଲେ ପାଣି ମଟର ସାହାଯ୍ୟରେ ପାଣି ବନ୍ଦୋବସ୍ତ କରିବାକୁ ପଡ଼ିବ କାହିଁକିନା ପାଣି ନଥିଲେ କିଛି ବି ହବନି ପାଣିର ହେଉଛି ମହତ୍ତ୍ଵ ନାହିଁ ତ ବାହାରୁ ଯାଇକି ଟ୍ୟାଙ୍କର ଟ୍ୟାଙ୍କର ଡ୍ରମ୍ ସାହାଯ୍ୟରେ ପାଣି ବୋହିକି ଆଣିବାକୁ ପଡ଼ିବ ହେଲେ ପାଣିର ପରିମାଣରେ ଯଥେଷ୍ଟ ବ୍ୟବସ୍ଥା କରିବାକୁ ପଡ଼ିବ କାରଣ ସବୁକିଛି ହେଉଛି ପାଣି ରୋଷେଇ କରିବା ପାଇଁ ପାଣି ଦରକାର ପନିପରିବା ଯାହା ବି ଧୋଇବା ପାଇଁ ପାଣି ଯେଉଁ ଗେଷ୍ଟ ଆସିଥିବେ ଖାଇବା ପାଇଁ ସେମାନଙ୍କୁ ଦରକାର ପାଣି ଖାଇବା ପରେ ମାନେ ଖାଇବା ପରେ ହାତ ଧୋଇବା ପାଇଁ ପାଣି ଦରକାର ଖାଇବା ଖାଇବା ସମୟରେ ପିଇବା ପାଇଁ ପାଣି ଦରକାର ସବୁକିଛି ପାଇଁ ହଉ ଯଥେଷ୍ଟ ପରିମାଣରେ ଦରକାର ପାଣି ପାଣି ନଥିଲେ ବିବାହ କାର୍ଯ୍ୟରେ କିଛି ବି ହବନି